ସାଙ୍ଗ ସହିତ

ଲୋକ ଥିବା ପାର୍କରେ ଦୌଡ଼ିବାକୁ ଭଲ ଲାଗେ ଯାହା ଏକ ଶାନ୍ତିପୂର୍ଣ୍ଣ ପ୍ଲେସ୍ ହୋଇଥିବ ସେହି ଜାଗାରେ ଦୌଡ଼ିବାକୁ ଦୁଇ ଜଣ ସାଙ୍ଗ ଭଲ ଲାଗିଥାଏ